ମୁଁ ଗୋଟେ କୁଲର୍ ନେଇଥିଲି ଯାହାକି ଦୁଇ ମାସ ତିନି ମାସ ଚାଲିଲା ଭଲ ଭଲ ଥଣ୍ଡା ଦେଲା ଭଲ ମୋଟର୍ ଚାଲିଲା ଭଲ ପାଣି ବହିଲା ଭଲ ଚାଲିଲା ଯାହା ତା'ପରେ କିଛି କିଛି ଦିନ ପରେ କିଛି ମାସ ପରେ ଦୁଇ ମାସ ତିନି ମାସ ପରେ ଯାହାକି ଖରାପ ହେଇଗଲା ଯାହାକି ଦୋକାନବାଲାକୁ ଆମେ ଯାଇକି କହିଲୁ ଯାହାକି ଆମକୁ ୱାରେଣ୍ଟି ଗ୍ୟାରେଣ୍ଟିବି ଥିଲା ହେଲେ ବି ଦୋକାନବାଲା ମନା କରିଲେ ଯାହାକି ନକାରର୍ମକ ମୋର ଜୀବନର ଅନୁଭୂତି ହେଲା